ଆମେ କୁକୁଡ଼ା ଗୁଡ଼ାଟେ ବନେଇଛୁଁ ଦୁଇଟା କୁକୁଡ଼ା ଗୁଡ଼ା ଆମର୍ ଘରେ ଅଛି ଯେ ଆମେ ଦେଶୀ କୁକୁଡ଼ା ବି ରଖିଛୁ ଆଉ ଲେୟର୍ କୁକୁଡ଼ା ବି ରଖିଥିଲୁ ଯେ ସେ କୁକୁଡ଼ା ମାନଙ୍କୁ ବିକି ଦେଲୁ ଆହାଦେ ଆମନ ଦେଶୀ କୁକୁଡ଼ା ଅଛି ଦେଶୀ କୁକୁଡ଼ା ମୁଇଁ ବହୁତ ଯତ୍ନ ନେସି ମୋତେ ଦେଶୀ କୁକୁଡ଼ା ଭଲ୍ ଲାଗ୍ସି ଆମେ ଡେଲି ତାର୍ ଗୁଡ଼ା ସଫା କର୍ସି ଆଉ ଡେଲି ସେତା କେ ଘସି ଚଉଲ୍ ଶାଗ୍ ଖୁତ୍ ଖୁତା ଉଇଲ୍ ଗୁଡ଼ା କାଟି କୁଟା କରି ଦେସି ଆଉ ସେ କୁକୁଡ଼ା ମାନେ ବଡ଼ ବଡ଼ ହେଲେ ବିକିସି ବିକି ନେସୁ ବୋଇଲେ ପଇସା ହେସି ଆହାଦେ ଆମର୍ କୁକୁଡ଼ା ଅଛନ୍ ଆଉ ଦୁଇଟା କୁକୁଡ଼ା ଅଣ୍ଡା ଦେଇଛନ୍ ଗୁଟେ ରଖି ବସିଛେ ଆଉ ଗୁଟେ କୁକୁଡ଼ା ଚିଆଁ ଧରିଛେ ଚାରିଟା ଆର୍ ତିନ୍ ଦୁଇଟା ଗଞ୍ଜା ଅଛେ ଆଉ ଦୁଇଟା ପେଣ୍ଠା ଦୁଇ ପଟ ପଟେ ଅଛନ୍ ଆଉ ଦୁଇଟା କୁକୁଡ଼ା ଅଣ୍ଡା ଦଉଛନ୍ ଆଉ ଗୁଡ଼ା କେ ମୁଇଁ ଡେଲି ସଫା କର୍ସି ତାର୍ ସେ କୁକୁଡ଼ା ମାନେ ହଗି ଥିସନ୍ ତାକୁ ଫିକସି ଦେଲି ଆର୍ ବନ୍ଧା ଚତରା କର୍ସି ସକାଲ୍ ପାହିଲେ ଫିର୍ ନେସୁ ଫିର୍ ସଫା ରଫା କର୍ସି କୁକୁଡ଼ା କେ ଆରୁ ଗୁଡ଼ା କେ ଆରୁ ଜଗଡ଼ା ଫିକସି ଆଉ ଆମେ ଆନି ଥିନୁ ଘିନି କରି କୁକୁଡ଼ା ଯେ ସେ କୁକୁଡ଼ା ମାନେ ବଡ଼େ ବଡ଼େ ହେଇଥିଲେ ଗୁଟେ ଗୁଟେ କୁକୁଡ଼ା ଦୁଇ କେଜି ଚାରି କେଜି ଲେଖା ହଉଥିଲେ ସେ କୁକୁଡ଼ା ମାନଙ୍କୁ ବିକି ନେଲୁ ଆର୍ ସେଦିନୁ ସେ ତାକର୍ ଗୁହଁ ଟା ଗନ୍ଧସି ଯେ ଆମେ ଆର୍ନା ରଖୁନୁ ସେ କୁକୁଡ଼ା ଆମେ ଦେଶୀ ରଖନୁ ଦେଶୀ ରଖିଛୁ ଏହାଦେ ଆମର୍ ଘରେ ଆମେ ମାରି କରି ବି ଖାଏସୁ ଆଉ ବିକସୁ ଭି ଆର୍ କୁକୁଡ଼ା ମୁଇଁ କେଭେବି ବନ୍ ନାଇଁ କରେ ସବୁବେଲେ ମୁଇଁ କୁକୁଡ଼ା ପୋଷସି ଆଉ କୁକୁଡ଼ା ଆମେ ବିକି ଯିଏ ଘିନି ଆଇବା ଥିଲେ ଆମେ ବିକି ନେସୁ ଆଉ ଆମେ ବି ବାକି ଖାଏସୁ